ହ୍ୟାଲୋ

ଆଉ ଚିକେନ ବିକା ହେଉଛି କି ଏବେ ଆଉ ଚିକେନ ବିକା ହେଉନି ଆମେ ଆଉ ଚିକେନ ବିକୁନୁ ଚିକେନରେ କେତେ ପ୍ରକାର ରୋଗ ଆସୁଛି ଦେଖୁନାହାନ୍ତି ବାର୍ଡ଼ଫ୍ଲୁ ହେଉଛି ଚିକେନରେ ବିଭିନ୍ନ ରୋଗ ହେଉଛି କେତେ କୁକୁଡ଼ା କେତେ ମରୁଛନ୍ତି ତ ଏଥିରେ ପୋକ ବି ବାହାରୁଛି ତ ଆମେ ଏବେ ଚିକେନ ବନ୍ଦ ହେଇଗଲାଠୁ ଆମେ ଆଉ ଚିକେନ ଦେଉନୁ ଏବେ ଆଉ କଣ ଆମର ମଟନ ଉପରେ ଚାଲିଚି ଆମର ଅଲଗା ମାଛ ଫାଛ ଉପରେ ହେଉଛି କିନ୍ତୁ ଚିକେନ ଏବେ ଆମ ବିକୁନୁ ମଟନ୍ କିଲୋ କେତେ କହିଲେ ଆଠଶହ ସତୁରି ଟଙ୍କା ଆଉ ଆପଣଙ୍କୁ ତ ଆପଣ କେଉଁଠୁ ଆସିଛନ୍ତି କଟକରୁ ଆସିଛନ୍ତି ଆପଣଙ୍କୁ ହଜାର ଟଙ୍କା ପଡ଼ିବ ଆଜ୍ଞା ଏ ଶସ୍ତାଟାରେ ହେଇପାରିବନି ମଟନ ଆମେ କେତେ ପାଇବୁ ଯେ ତମୁକୁ ଦବୁ ଏତେ ଶସ୍ତାରେ ଶସ୍ତା ତ କିଲୋ ତ ଆଠଶହ ସତୁରି ହେଇ ହେଇ ଦଶ ଟଙ୍କା କମେଇବୁ ଆଉ କେତେ କମେଇବୁ ତାର ତ ଛେଲି ମୁଣ୍ଡ କଣ ଲାଞ୍ଜ ମୁଣ୍ଡ ଗୋଡ଼ ଏଗୁରାକରୁ ତ ଏତେ ଯିବ ସେଥିରେ ଆମେ ପିଓର ମାଂସ ଦେଲେ କଣ ପାଇବୁ କେତେ ଆଉ ଯେଉଁଠି ସବୁଠି ଯାହା ରେଟ୍ ସେଇ ରେଟରେ ଦେବ ଆଉ ନେବ ଆଉ ଆଠଶହ ସତୁରି ଆମେ ବିକୁଚୁ ଆଠଶହ ଷାଠିଏ ଦବ ଆଉ ମାଛ ଦୁଇଶହ ଅଢ଼େଇଶହ କେଉଁ ଦିନକୁ ଦରକାର ପଚିଶ ତାରିଖକୁ ପଚିଶ ତାରିଖକୁ ହଁ ହେଇଯିବ ପଚିଶ ତାରିଖକୁ ଆଉ ମୁଁ ଚେଷ୍ଟା କରିବି ଆଉ ଚିକେନ ତ ହଉନି ଦେଖିବା ମୁଁ କହିକି ଚେଷ୍ଟା କରିବି ଆଉ ହଁ ହଉ ହଉ ହଉ ରହିଲା ତମର ରହିଲା ତମ ନାଁ ଗାଁ ଠିକଣା କହିଦିଅ ତମର ରହିଲା ଆଉ